ଜଳ ହେଉଛି ଆମର ପ୍ରାକୃତିକ ସମ୍ପଦ ତେଣୁ ଜଳ ହେଉଛି ଜୀବନ ଜଳ ବିନା ମଣିଷ ବଞ୍ଚିବା ଅସମ୍ଭବ ତେଣୁ ଜଳ ଯଦି ଦୂଷିତ ହୁଏ ତାକୁ କିପରି ଆମେ ଶୁଦ୍ଧ କରିବା ସେଇଟା ଭଲ ଭାବରେ ଜାଣିବା ଦରକାର ମନେକର କୂଅ କୂଅରେ ପବନ ଦ୍ଵାରା କୁଟା କାଠି ପତ୍ର ସବୁ ଯାଇକି ଜମା ହେଉଛି ଧୁଳି ଯାଇକି ବି ଜମା ହେଉଛି କୂଅରେ ତେଣୁ ସେ ଜଳ ଟି ଆମର ଦୂଷିତ ହେଲା ତେଣୁ ଜଳକୁ ଦୂଷିତ କରି ଦୂଷିତରୁ ବଞ୍ଚେଇବାକୁ ହେଲେ କୂଅର ଚାରି ପଟ ଆମେ ସଫା ରଖିବା କିପରି କୂଅରେ ଅଳିଆ ନ ପଡ଼ିବ ସେଥିପ୍ରତି ସଚେତନ ହବା ତେଣୁ ଜଳକୁ ଗରମ କରି ତାକୁ ଛାଣିକି ଆମେ ପିଇଲେ ଆମେ ଉପକୃତ ହୋଇପାରିବା ଜଙ୍ଗଲ ଜଙ୍ଗଲ ବି ଆମର ପ୍ରାକୃତିକ ସମ୍ପଦ ଜଙ୍ଗଲ କିପରି କ୍ଷୟକ୍ଷତି ହେଉଛି ସେଥିପ୍ରତି ସଚେତନ ହେବା ଦରକାର ଜଙ୍ଗଲ ନଷ୍ଟ କରି ଏବେ ବର୍ତ୍ତମାନ ସବୁ ଘରଦ୍ଵାର କଲେଣି ତେଣୁ ଜଙ୍ଗଲ ପ୍ରତି କେହି ଧ୍ୟାନ ଦେଉନାହାନ୍ତି ତେଣୁ ଜଙ୍ଗଲ ସୁରକ୍ଷା କରିବା ପାଇଁ ଆମେ ସଚେତନ ହେବା ଦରକାର ଜଙ୍ଗଲରେ ନିଆଁ ଲଗାଇବା ନାହିଁ ଜଙ୍ଗଲକୁ ସୁରକ୍ଷା ରଖିବା ତାଦ୍ଵାରା ଜୀବଜନ୍ତୁ ଜୀବଜନ୍ତୁ ବି ମରିବେ ନାହିଁ ଜୀବଜନ୍ତୁ ଆରାମରେ ରହିବେ ମାଟି ବି କ୍ଷୟ ହେବ ନାହିଁ ଜଙ୍ଗଲ ଦ୍ଵାରା ପରିବେଶ ବି ଭଲ ରହିବ ଜଙ୍ଗଲ ଇଏ ଜଙ୍ଗଲରେ ନିଆଁ ଲଗେଇବା ଦ୍ଵାରା ବାୟୁମଣ୍ଡଳ ଆମର ଦୂଷିତ ହେଉଛି ଗରମ ବି ବଢ଼ିଯାଉଛି ବାୟୁମଣ୍ଡଳରେ ତେଣୁ ଲୋକମାନେ ବି ଗରମ ଦ୍ଵାରା ବି ହଇରାଣ ହେଉଛନ୍ତି ତେଣୁ ଜଙ୍ଗଲ ପ୍ରାକୃତିକ ସମ୍ପଦକୁ ଆମେ କିପରି ରକ୍ଷା କରିବା ସଚେତନ ହେବା ଦରକାର ଗଛ ଲଗାଇବା ସେଇଟା ହେଉଛି ଆମର କର୍ତ୍ତବ୍ୟ ବାୟୁ ବାୟୁ ଦୂଷିତ ହେଉଛି କିପରି ବାୟୁ ଦୂଷିତ ହେଉଛି କଳକାରଖାନା ଧୂଆଁ ଗାଡ଼ି ମୋଟର୍ ରୁ ଯେଉଁ ଧୂଆଁ ବାହାରୁଛି ତାଦ୍ଵାରା ବାୟୁ ଦୂଷିତ ହେଉଛି ବାୟୁ ଦୂଷିତ ହେବା ଦ୍ଵାରା ଆମେ ସେଇ ବାୟୁକୁ ଆମେ ଗ୍ରହଣ କରୁଛେ ଶ୍ଵାସକ୍ରିୟା ଦ୍ଵାରା ତେଣୁ ଆମର ବିଭିନ୍ନ ପ୍ରକାର ରୋଗ ବି ସୃଷ୍ଟି ହେଵ ତେଣୁ ସେଇଟା ସେଥିପ୍ରତି ସଚେତନ ହେବା ଦରକାର ବାୟୁ କିପରି ଦୂଷିତ ନହେବ